ଗଣମାଧ୍ୟମରେ ଓଡ଼ିଆ ଭାଷା କିପରି ବ୍ୟବହୃତ ହୁଏ ଗଣମାଧ୍ୟମରେ ନ୍ୟୁଜ୍ ଟେଲିଭିଜନ୍ ଯେପରିକି ଆମର ନ୍ୟୁଜ୍ ଦେଉଛି କି ରେଡ଼ିଓରେ ବି ନ୍ୟୁଜ୍ ଆମର ଦିଏ ସେପରି ଖେଳ କୁଦଠାରୁ ଆରମ୍ଭ କରି ସିନେମା ପର୍ଯ୍ୟନ୍ତ ଆମର ଓଡ଼ିଆ ଭାଷା ଗଣମାଧ୍ୟମରେ ଓଡ଼ିଆ ଭାଷା ଏହିପରି ଭାବରେ ବ୍ୟବହୃତ ହୁଏ ସିନେମା ଖେଳ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ ସମାଚାର ପତ୍ରିକା ଏବଂ ପ୍ରିଣ୍ଟରେ ମଧ୍ୟ ଆମର ଯେପରି ରହିଲା ସମାଚାର ଯେଉଁ କଥା କହିଲି ଖବରକାଗଜ ସେଗୁଡ଼ିକ ସବୁ ଆମର ଗଣମାଧ୍ୟମରେ ଓଡ଼ିଆ ଭାଷା ଏହିପରି ଭାବରେ ବ୍ୟବହୃତ ହୁଏ ଯେପରିକି ଓଡ଼ିଆ ମ୍ୟାଗାଜିନ୍ ବାହାରେ ଓଡ଼ିଆ ପତ୍ରିକା ବାହାରେ ଓଡ଼ିଆ ନୂଆ ନୂଆ ଖବରକାଗଜ ଆଜି ବାହାରୁଛି ସମାଜ ସମ୍ବାଦ ଏହିପରି ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଓଟିଭି ଇଟିଭି ଏମ୍ବିସି ଚ୍ୟାନେଲ୍ କଳିଙ୍ଗା ନ୍ୟୁଜ୍ ଇତ୍ୟାଦି ଇତ୍ୟାଦି